ଆମ ଭାରତୀୟ ସମାଜରେ ମହିଳାମାନଙ୍କୁ ବହୁତ କିଛି ପ୍ରାଧାନ୍ୟ ଦିଆଯାଉଛି କାହିଁକି ନା ଆଗରୁ ଏ ସବୁ କିଛି ନଥିଲା କି ଝିଅ ପୁଅ ମାନଙ୍କୁ ବହୁତ ଫରକ ଦେଖାଯାଉଥିଲା କିନ୍ତୁ ଆଜିକାଲି ଦୁନିଆଁରେ ଝିଅ କିମ୍ବା ପୁଅ ସମସ୍ତଙ୍କୁ ସମାନ ତୁଳନା କରାଯାଉଛି କାହିଁକି ନା ଗୋଟିଏ ନାରୀ ବି ପାଠ ପଢ଼ିକି ମାନେ ଘରର କିଛି ସବୁ କିଛି ସେ ତୁଲେଇ ପାରିବ ଠିକ ଭାବରେ ଗୋଟିଏ ପୁଅ ବି ଯେତିକି କରିପାରେ ଝିଅ ବି ସେତିକି କରିପାରେ ଆଜିକାଲି ଝିଅ ମାନେ ପାଠ ପଢ଼ିକି କିଛି ଶିକ୍ଷିତ ହୋଇକି ଘର ଚଳେଇବା ଠାରୁ ଆରମ୍ଭ କରି ସବୁ କିଛି କରୁଛନ୍ତି ଆଉ ପୁଅ ପୁଅମାନଙ୍କୁ ଆଗରୁ ସେତିକି ପ୍ରାଧାନ୍ୟ ଦିଆଯାଉଥିଲା କିନ୍ତୁ ଏବେ ସେହି ତୁଳନାରେ ଝିଅକୁ ଯେତିକି ପୁଅକୁ ସେତିକି ସମାନ ତୁଳନା କରାଯାଉଛି କାହିଁକି ନା ଝିଅମାନେ ଆଜିକାଲି ବହୁତ କିଛି ଆଗକୁ ଯାଇକି ଉନ୍ନତି ଉନ୍ନତି କରୁଛନ୍ତି କିନ୍ତୁ ପୁଅମାନେ ଆଜିକାଲି ପଛଘୁଞ୍ଚା ବି ଦେଉଛନ୍ତି ସେଇଥିପାଇଁ ନାରୀମାନଙ୍କୁ ବହୁତ ଆଗକୁ ନେବାରେ ସାହାଯ୍ୟ କରୁ ଆମ ସରକାର ବି ସାହାଯ୍ୟ କରୁଛି କିମ୍ବା ମହିଳା ମାନେ ଯେହେତୁ ଘରେ ବସି ରହିବାର ଯେଉଁ ଘରେ ବସି ରୁହନ୍ତି ସେଇଥିପାଇଁ ବୋଲେ ଏ ଯେଉଁ ନାରୀ ଶସକ୍ତିକରଣ ଯେକୌଣସି ବି ଏବେ ମହିଳାମାନେ ଯେଉଁ ଗୋଟିଏ ଗ୍ରୁପ କରୁଛନ୍ତି ସେ ଗ୍ରୁପ ଦ୍ୱାରା ବହୁତ କିଛି ଆଗକୁ ଉନ୍ନତି କରୁଛନ୍ତି ସେଇଥିପାଇଁ ନାରୀମାନଙ୍କୁ ବହୁତ ପ୍ରାଧାନ୍ୟ ଦିଆହେଉଛି